ରେଡ଼ିଓରେ ଦେଉଥିବା ପ୍ରୋଗ୍ରାମ ଭିତରୁ ମୋତେ କୃଷି ଦର୍ଶନ ଓ ପାଣି ପାଗ କାର୍ଯ୍ୟକ୍ରମଟି ଭଲ ଲାଗେ କାରଣ ରେଡ଼ିଓରେ ଦେଉଥିବା କୃଷିଜନିତ ଯେତେବି କାର୍ଯ୍ୟକ୍ରମ ଗୁଡ଼ିକ ସଠିକ ହୋଇଥାଏ ରେଡ଼ିଓରେ ଦେଇଥିବା କହିଥିବା ଶୈଳୀ ଟିକେ ନିଆରା ହୋଇଥାଏ ଓ ପାଣିପାଗର ସଠିକ ତଥ୍ୟ ସଠିକ ସମୟରେ ହିଁ ମିଳିଥାଏ